ଆମ ଗାଁ ର ଯୁବକମାନଙ୍କ ପାଇଁ ସବୁଠାରୁ ଲୋକପ୍ରିୟ କର୍ମସ୍ଥଳୀ ହେଉଛି ଯାଜପୁରର ଟାଟା ପ୍ଳାଣ୍ଟ ସେଠାରେ ଆମ ଯୁବକମାନେ କାମକରି ଅର୍ଥ ରୋଜଗାର କରନ୍ତି ଏବଂ ଆମ ଆଉ କିଛି ଅନ୍ୟଲୋକ ଆମ ଅଲଗା ସହରକୁ ଯାଇ ଯେପରିକି କଟକ ଭୁବନେଶ୍ୱର ସେଠାରେ ରହି କାମ କରନ୍ତି ଯେପରିକି ବିଦ୍ୟାଳୟରେ ପିଅନ ଭାବରେ କାମ କରନ୍ତି